ସରକାରୀ ଯୋଜନାଗୁଡ଼ିକ ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବିଜୁ ଯୁବ ସଶକ୍ତିକରଣ କାଳିଆ ବସୁଧା ମଧୁବାବୁ ପେନ୍ସନ୍ ଏବଂ ପକ୍କା ଘର ଯୋଜନା ପି ଏସ୍ ୱାଇ ପି ଏମ୍ ଜି ଏସ୍ ୱାଇ ଇତ୍ୟାଦି ଯାହା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ହଉଚି ପ୍ରାୟତଃ ଲୋକମାନେ ସମସ୍ତେ ନିଜର ଡ଼ାକ୍ତରଖାନା ଏବଂ ଔଷଧର ସୁବିଧା ପାଇପାରିବେ ବିଜୁ ଯୁବ ସଶକ୍ତିକରଣ ଏହା ହେଉଛି ଆମର ଉଚ୍ଚ ଶିକ୍ଷା ବିଭାଗରେ ଏକ ଯୋଜନା ଅଟେ ଯାହା ଛାତ୍ର ଛାତ୍ରୀମାନେ ପିଲାମାନଙ୍କର ପାଠପଢ଼ା ପ୍ରତି ବା ପିଲାମାନଙ୍କ ପାଠପଢ଼ାର ବହୁତ ଉପକାର ହେବା ପାଇଁ ନବୀନ ପଟ୍ଟନାୟକ ଏହି ଦୁଇ ହଜାର ତେର ଓ ଦୁଇ ହଜାର ଚଉଦ ମଧ୍ୟତେରେ ଲଞ୍ଚ୍ କରିଥିଲେ ଏହା ଏକ ବେଶ ଉପଦାୟ ଥିଲା ଛାତ୍ର ଛାତ୍ରୀମାନାନଙ୍କର ପାଠପଢ଼ାରେ ସୁବିଧା ପାଇଁ କାଳିଆ ଯୋଜନା ଥିଲା ଯାହାକି ପ୍ରାୟତଃ ଲୋକ କୃଷି ଯୁବକ ଏବଂ ମଜୁରୀ ଲୋକମାନଙ୍କୁ ଏହି ପାଞ୍ଚ ହଜାର ଟଙ୍କା କାଳିଆ କାଳିଆ ଯୋଜନା ପାଞ୍ଚ ହଜାର ପାଇଁ ସମସ୍ତଙ୍କୁ ବେଶ୍ ଉପଦେୟତା ରହିଛି ବସୁଧା ପ୍ରାୟ ସମସ୍ତଙ୍କ ଘରେ ଘରେ ଘରେ ଘରେ ଏବେ ନଳର ବ୍ୟବସ୍ଥା କରାଯାଇଛି ଯାହାକି ମିଠା ପାଣିର ବ୍ୟବସ୍ଥା କରାହୋଇଛି ଯାହାକି ପାଣିର କିଛି ଅସୁବିଧା ନହେବ ମଧୁବାବୁ ପେନ୍ସନ୍ ମଧୁବାବୁ ପେନ୍ସନ୍ ଏହା ହେଉଛି ଆମର ବୃଦ୍ଧ ଏବଂ ବୃଦ୍ଧୀ ଲୋକମାନଙ୍କୁ ବା ମଉସା ମାଉସୀମାନଙ୍କୁ ଏହା ଆମ ପଇସା ଦିଆଯାଇଥାଏ ଯାହାଦ୍ୱାରାକି ସେ ନିଜକୁ କେବେ ବି ଏକୁଟିଆ ମନଭାବ ନ କରନ୍ତି ପକ୍କା ଘର ଯୋଜନା ଏହା ଏକ ବେଶ୍ ଉପଦାର୍ତା ଯାହାକି ମନୁଷର ଏକ ବେଶ୍ ମନୁଷ୍ୟର ଏକ ବେଶ୍ ଉପକାରୀ ଯାହାକି ପକ୍କା ଘର ଘର ବିନା ସେ ରହିପାରିବ ନାହିଁ ତେଣୁ ପକ୍କା ଘର ଯୋଜନା ନବୀନ ପଟ୍ଟନାୟକଙ୍କ ବାବୁ ଏହି ଯୋଜନା କରି ବହୁତ ଲୋକମାନଙ୍କର ଦୁଃଖ ସୁଖରେ ବଦଲାଇ ଦେଇଛନ୍ତି